ରେଡ଼ିଓ ଷ୍ଟେସନରେ ମୋର ପ୍ରିୟ କାର୍ଯ୍ୟକ୍ରମ ହେଲା କୃଷିଭିତ୍ତିକ ସୂଚନା କାର୍ଯ୍ୟକ୍ରମ ଏହି କୃଷି ଭିତ୍ତିକ ସୂଚନା କାର୍ଯ୍ୟକ୍ରମରେ ଆମେ କୃଷି ସମ୍ବନ୍ଧୀୟ ସୂଚନା ସଠିକ ରୂପେ ପାଇ ପାରିଥାଉ ଯେପରିକି କେଉଁ ସମୟରେ ହଳ କରାଯିବ ମଞ୍ଜି ବୁଣାଯିବ ଚାରା ରୋପଣ କରାଯିବ ଅମଳ କରାଯିବ ଏବଂ ଶସ୍ୟକୁ କିପରି ସଂରକ୍ଷଣ କରି ରଖାଯିବ ଏହି ବିଷୟରେ ଅଗ୍ରୀମ ଅବଗତ ହୋଇଥାନ୍ତି ଆମ ଚାଷୀ ଭାଇ ମାନେ ଏହି ବିଷୟରେ ଚାଷୀ ଭାଇ ମାନଙ୍କୁ ଠିକ୍ ସମୟରେ ସୂଚନା ମିଳିବା ସହିତ ସଠିକ ରୂପେ ତାଙ୍କ ଦୈନନ୍ଦିନ ଚାଷୀ କାର୍ଯ୍ୟରେ ସହଯୋଗ ହୋଇଥାଏ ଏଣୁ ମୁଁ ଏହାକୁ ବହୁତ ପ୍ରଶଂସା କରେ